ଚୌକିଟି କାଠରେ ନିର୍ମିତ ହୋଇଥିବାରୁ ଏହା ଅଧିକ ଓଜନ ଯେଉଁଥିପାଇଁ ସ ଆକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ପାଇଁ କଷ୍ଟ ଅନୁଭବ ହୋଇଥାଏ କାଠ ଚୌକିର ଅଧିକ ଯତ୍ନ ନେବାକୁ ପ ପଡ଼େ ପ୍ଲାଷ୍ଟିକ ଚୌକିଠାରୁ